ହେଲୋ ମୁଁ ପୋଷାକ ଧୋଇବା ପାଇଁ ପ୍ରଥମେ ତାପରେ ସେଥିରୁ ପାଣି ବୁଡ଼ାଇ ମୁଁ ଯେଉଁ ସର୍ଫ ରହିଥାଏ ତାହାକୁ ମୁଁ ସେଥିରେ ପାଣି ଭର୍ତ୍ତି କରି ହାତକୁ ଧୋଇ ଧୋଇ କରି ତାପରେ ମୁଁ ଯେଉଁ ରହିଥାଏ ତାହାକୁ ଯେଉଁ କୌଣସି ପୋଷାକ ରହିଥାଏ ମୁଁ ତାହାକୁ ନେଇ ସେ ବାଲଟିକୁ ବତୁରିଥାଏ ଯେଉଁ ଯେଉଁ ସମୟ ସେଟା ସେଇଟା ବତୁରିଥାଏ ସେଥିରୁ ପାଞ୍ଚ ମିନିଟ୍ ଗଲା ପରେ ମୁଁ ମୁଁ ଦେଖିଥାଏ ସେଇଟା ବତୁରି ଯାଇଛି କି ନାହିଁ ତାପରେ ମୁଁ କୌଣସି ତାପରେ ମୁଁ ସେଇ ପୋଷାକଗୁଡ଼ିକୁ ଆଣି ଧୋଇବାକୁ ଲାଗିଥାଏ ଯେଉଁ ଏକ ମିନିଟ୍ ବା ଦୁଇ ମିନିଟ୍ ଯେଉଁ ଧୋଇଥାଏ ତାପରେ ସେଥିରୁ ପାଣି ମୁଁ ଆଣି ଦେଇ ସେ ପୋଷାକରେ ଦେଇଥାଏ ତାପରେ ବ୍ରସ୍ ବ୍ରସ୍ ନେଇ ବ୍ରସ ନେଇଥାଉ ସେ ପୋଷାକକୁ ଆମେ ବ୍ରସରେ ରଗଡ଼ି ସଫା କରି ଯେଉଁ ମଇଳା ବା ଯେଉଁ ମଇଳାଟା ହୋଇଥାଏ ତାହାକୁ ଆମେ ଭଲ ଭାବରେ ସଫା କରି ଧୋଇ ସଫା କରି ଧୋଇ ଆମେ ଯେଉଁ ବାଲଟି ଧୋଇ ତାହାକୁ ଆମେ ଭଲ ଭାବରେ ଚିପୁଡ଼ିକି ରଖିଥାଉ ତାପରେ ଆମେ ଚିପୁଡ଼ିକି ରଖି ସାରିଲା ପରେ ଘରକୁ ଯାଇ ଆମେ ଶୁଖେଇଥାଉ ସେ ସମୟରେ ଆମେ ଶୁଖେଇବା ପୂର୍ବରୁ ଆମେ କମ୍ଫର୍ଟ କିମ୍ବା ଯେକୌଣସି ସେଣ୍ଟ ଆମେ ଦେଇଥାଉ ତାପରେ ଆମେ ଆମେ ତାହାକୁ ଶୁଖେଇବାରେ ଲାଗିଥାଉ ସିଏ ସେ ସମୟରେ ସିଏ ଯେଉ ଘଣ୍ଟେ ବା ଦୁଇ ଘଣ୍ଟା ଶୁଖିଥାଏ ତାପରେ ଆମେ ତାହାକୁ ଆଣି ଆଣି ଭଲ ଭାବରେ ଚଉତି କରି ଆମେ ତାହାକୁ ଗଡ୍ରେଜ୍ କିମ୍ବା ଆଲମିରା ଯେକୌଣସି ଜାଗାରେ ତାହାକୁ ଆମେ ରଖିଥାଉ